ବାଇଶ ଆଠ ଦୁଇହଜାର ଦଶ ଛବିଶ ଏକ ଦୁଇହଜାର ଚବିଶ ଅଠର ଦୁଇ ଦୁଇହଜାର ଚବିଶ ପନ୍ଦର ଆଠ ଦୁଇହଜାର ଚବିଶ ସତର ଆଠ ଦୁଇହଜାର ଚବିଶ